ଚିତ୍ର ଆଙ୍କବାର୍ଟା ଚିତ୍ର ଆଙ୍କ୍ବାର୍ ଲାଗି ବହୁତ୍ ସମୟ ଲାଗ୍ସି ସବୁବେଲେ ଚିତ୍ରକେ ଦୃଷ୍ଟି ଦଉଥିଲେ ଯାକି ଯେକୌଣସି ଜିନିଷ୍ ଯଦି ରଙ୍ଗ୍ କଲେ ବି କେତେଟା ଜିନିଷ୍ରେ ରଙ୍ଗ୍ କରାଯାଏସି କେତେଟା ଜିନିଷ୍ ଯଦି ଛାଡ଼ିଦେଲେ କହେସନ୍ ଲୋକ୍ ଲେଖୁନ୍ ଲେଖୁନ୍ ଚରଣ ହଗୁନ୍ ହଗୁନ୍ ମରଣ ବଲ୍ସନ୍ କରୁନ୍ କରୁନ୍ କେନ୍ ଜିନିଷ୍ଟା ଯଦି ଭୁଲ୍ ହେଇଗଲା ସେଟା ଭୁଲ୍ ହେଇଗଲେ ଗଲା ଯଦି ସମଦୃଷ୍ଟି ଦେଇକିରି ସବୁ ଯଦି ଭଲ୍ କରିପାର୍ଲେ ଭଲ୍ ଆସ୍ବା ମାର୍କ୍ଟା ଆମର୍ ଯଦି କରିନି ପାର୍ଲାନା ଆଚ୍ଛା ଜିନିଷ୍ ଲେଖୁନ୍ ଲେଖୁନ୍ ଗାର୍ଟେ ଘିଚୁନ୍ ଘିଚୁନ୍ କେନ ବାଁକ୍ ବି ହେଇଗଲା ବଏଲେ ତାକେ ମେଟେଇ ମେଟେଇ କିରି ତାହାକେ ଡବଲ୍ ଫେର୍ କର୍ ମାନଚିତ୍ର କଲେ ତ ସେ ଜିନିଷ୍ଟା ଭଲ୍ ହେଇପାର୍ବା ତାକେ ଅଭ୍ୟାସ୍ ଦର୍କାର୍ ଏତ୍କି ମୁଇଁ କହେମି